ଆମର ମୟୂରଭଞ୍ଜ ଜିଲ୍ଲାର ବାରିପଦା ହସ୍ପିଟାଲ୍ ସବୁଠାରୁ ବଡ଼ ହସ୍ପିଟାଲ୍ ଆଉ ଚାରିଆଡ଼ୁ ମାନେ ଲୋକ ଆସିକି ସେଇ ହସ୍ପିଟାଲ୍ରେ ଚିକିତ୍ସା ହେଉଛନ୍ତି ଆଉ ସୁବିଧା ସୁଯୋଗ ସବୁ ଭଲ ଅଛି ଆଉ ସେ ଆମର ଡାକ୍ତର ବି ସବୁ ଭଲ ଟ୍ରିଟମେଣ୍ଟ କରୁଛନ୍ତି ଆଉ ସେ ଧର ଟିକେ ଧର ଅସୁବିଧା ହେଇଗଲା ସେ ମାନେ ସେଇଠି ଆମର ଟିକେ ଟ୍ରିଟମେଣ୍ଟ କରିବା ପାଇଁ ଟିକେ ଟିକେ ଧର ଲେଟ୍ ହେଉଛି ସେ ସେମାନେ ଯେଉଁ ପଇସା ପତ୍ର ବାଲା ସେମାନେ ଟିକେ ଆର ମାନେ ପ୍ରାଇଭେଟ୍ରେ ଟିକେ ଦେଖାଇ ଦଉଛନ୍ତି ଆଉ ଆମର ତ ସେଇଠି ବହୁତ ପ୍ରାଇଭେଟ୍ ହସ୍ପିଟାଲ୍ ବି ଅଛି ଆଉ କ୍ଲିନିକ୍ ବି ଅଛି ଆଉ ସେଥିପାଇଁ ସେମାନେ ତାଙ୍କର ଯିଏ ଯାହାର ପଇସା ପତ୍ର ଅଛି ସେମାନେ ସେଇ ସେମାନେ ସେ କ୍ଲିନିକ୍କି ଯାଉଛନ୍ତି ଆମର ତ ପଇସା ପତ୍ର ନାହିଁ ସେଇଥିପାଇଁ ଆମେ ସେଇ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ରେ ପଡ଼ୁଛୁ ଆଉ ସବୁ ସବୁ ସୁବିଧା ଭଲ ଅଛି ଆଉ ଆଉ ଆଉ ଆମର ସେ କଲାବେଳକୁ ଆମର ସବୁ ମାନେ ପେସେଣ୍ଟ ସବୁ ଭଲ ହେଇକି ବି ଆସୁଛନ୍ତି ଆଉ ଅସୁବିଧା ସେମିତି କିଛି ନାହିଁ ଆଉ